ଖେଳ ଶାରୀରିକ ଜୀବନ ପ୍ରତି ଆବଶ୍ୟକତା ଅଧିକ ଖେଳ ଖେଳିଲେ ସ୍ୱାସ୍ଥ୍ୟ ଭଲ ରୁହେ ଏବଂ ମନ ଭଲ ରୁହେ ଖେଳ ଆରେ ଖେଳ ଖେଳିବା ଭଲ ନିହାତି ଜୀବନରେ ଆବଶ୍ୟକତା ଅଛି ଖେଳ ପାଇଁ ଖେଳ ଖେଳିଲେ ଜୀବନରେ ତ ଦେହ ଭଲ ରହିବ ମନ ଭଲ ରହିବ ଆଉ ମାନସିକ ଚିନ୍ତାରେ ଖେଳ ଖେଳିଲେ ମନରେ ଯାହା ଭାବୁଥିବ ସେଇଟା କିଛି ଦୂରେଇକି ଆ ଖେଳ ଖେଳିଲେ ମନଟା ଆଉ ଟିକେ ଭଲ ଶକ୍ତି ରହିବ ଆରେ ଯେତେ ଖେଳ ଅଛି ଖେଳ୍ ଜୀବନରେ ଖେଳ ଖେଳିଲେ ତୋ' ମନର ଦେହର ଫୁର୍ତ୍ତି ରହିବ ଆଉ ତୋ' ଶରୀର ସ୍ୱସ୍ଥ ରହିବ ଯେତେ ଯେତେ ଖେଳ ଖେଳିପାରିବୁ ଖେଳ ପାଇଁ ଖେଳ ପାଇଁ ତ ଆଗକୁ ଚାଲ୍ ମନରେ ତୁ ସେ ଘରେ ବସିକି କଣ କରିବୁ ଖେଳ ଖେଳି ଚାଲ୍ ଖେଳ ଖେଳିଲେ ଯେ ତେ ତୋ' ଦେହ ଭଲ ରହିବ ସ୍ୱାସ୍ଥ୍ୟ ଭଲ ରହିବ ଆଉ ଦେହପା ଦେହ ଭଲ ରହିବ ଆଣ୍ଠୁଗଣ୍ଠି ପିଣ୍ଡା ଯେତିକି ଯିବ ସବୁ ଦରଜ ଫରଜ ଯିବ ଖେଳ ଖେଳିଲେ ଆଗକୁ ଯିବୁ ନା ଆଉ ପଛକୁ ରହିଲେ କଣ ହବ ଖେଳ ଖେଳେ ଏତିକି